ଆମ ଅଞ୍ଚଳ ହେଉଛି ମୟୂରଭଞ୍ଜ ଜିଲ୍ଲା ଯେଉଁଠାରେ କି ବହୁତ ରାଜନୈତିକ ଦଳ ମାନେ ଅଛନ୍ତି ଯେମିତିକି ବିଜେଡ଼ି ବା ବିଜୁ ଜନତା ଦଳ ଯେମିତିକି ବିଜେପି ଭାରତୀୟ ଜନତା ପାର୍ଟି ଏବଂ କଂଗ୍ରେସ ଏହା ବ୍ୟତୀତ ଆମର ଆଞ୍ଚଳିକ ଦଳ ବା ଯେଉଁମାନଙ୍କୁ କୁହାଯାଏ କି ସ୍ଵାଧୀନ ଦଳ ସେମାନେ ମଧ୍ୟ ଅଛନ୍ତି କିନ୍ତୁ ଆମ ଏଇଠି ଯେତେବେଳେ ରାଜନୈତିକ ନିର୍ବାଚନ ହୁଏ ନିର୍ବାଚନ ଯେତେବେଳେ ହୁଏ ସେତେବେଳେ ବହୁତ ପରିମାଣରେ ଲୋକମାନେ ନିର୍ବାଚନ ଦେବା ପାଇଁ ଆସିଥାନ୍ତି ଲୋକମାନେ ପ୍ରତ୍ୟେକ ଗାଁରେ ପ୍ରତ୍ୟେକ ସହରରେ ନିର୍ବାଚନ ମଧ୍ୟ ହୋଇଥାଏ ସରକାର ଯେତେ ରାଜନୈତିକ ଦଳ ଅଛନ୍ତି ସେଠାରୁ ପ୍ରତିନିଧିମାନେ ଲଢ଼ିଥାନ୍ତି ସରକାରଙ୍କ ଦ୍ୱାରା ଯେତେ ବି ନେତାମାନେ ଲଢ଼େଇ କରିବା ପାଇଁ ଆସିଥାନ୍ତି ବା ସାଧାରଣ ପ୍ରଶାସନ ସେମାନଙ୍କ ମଧ୍ୟରେ ଯେମିତିକି ବିଜୁଜନତା ଦଳ ହେଉଛି ସେମାନେ ବିଜୁ ପଟ୍ଟନାୟକଙ୍କ ଅଧୀନସ୍ତ ତାଙ୍କ ନାଁକୁ ନେଇକି ବିଜୁ ଜନତା ଦଳ ଗଠିତ ହେଇଛି ସେମିତି ଭାରତୀୟ ଜନତା ପାର୍ଟି ଭାରତୀୟ ଜନପତା ପାର୍ଟିର ମୁଖ୍ୟ ସଙ୍କେତ ହେଉଛି ପଦ୍ମ ଫୁଲ ସେମାନେ ପଦ୍ମକୁ ଆଧାର କରିକି ଯେହେତୁ ଆମର ପଦ୍ମ ହେଉଛି ଜାତୀୟ ଫୁଲ ତାକୁ ଆଧାର କରି ସେମାନେ ତାଙ୍କର ଏକ ପ୍ରଧାନତ୍ଵ ସୃଷ୍ଟି କରୁଛନ୍ତି ସେମାନେ ହେଉଛନ୍ତି ଭାରତୀୟ ଜନତା ପାର୍ଟି ବା ବିଜେପି ନାମରେ ସେମାନଙ୍କୁ କୁହାଯାଇଛି ଏବଂ କଂଗ୍ରେସ କଂଗ୍ରେସ ହେଉଛି ଆମର ଯେଉଁଟାକି ପ୍ରଥମରୁ ଯେତେବେଳେ ଆମ ଦେଶ ସ୍ଵାଧୀନ ହେଲା ସେତେବେଳୁ ସେମାନେ ସ୍ଵାଧୀନ ଯେତେବେଳେ ହେଲା ସେତେବେଳୁ ଦେଶକୁ ଶାସନ କରିଆସୁଛନ୍ତି ଆସିଥିଲେ ଦୁଇ ହଜାର ଉଣେଇଶି ଶହ ଅନେଶତ ମସିହା ପର୍ଯ୍ୟନ୍ତ ଉଣେଇଶି ଶହ ଅନେଶତ ମସିହା ଠାରୁ ବିଜେପି ତା'ର ଶାସନ କାର୍ଯ୍ୟ ଆରମ୍ଭ କଲା ଏବଂ ଧୀରେ ଧୀରେ ସେ ଏବେ ପର୍ଯ୍ୟନ୍ତ ବିଜେପି ହିଁ ଆମ ଭାରତରେ ଶାସନ ମଧ୍ୟ କରୁଛି